ବ ବର୍ଷକ ବାର ମାସ ଛଅ ଋତୁ ଛଅ ଋତୁ ଯଥାକି ଗ୍ରୀଷ୍ମ ବର୍ଷା ଶରତ ହେମନ୍ତ ଶୀତ ବସନ୍ତ ଏଥିମଧ୍ୟରୁ ଭାରତରେ ତିନୋଟି ଋତୁ ବେଶି ଅନୁଭବ କରାଯାଏ ଗ୍ରୀଷ୍ମ ଋତୁ ଗ୍ରୀଷ୍ମ ଋତୁ ବୈଷାଖ ଜ୍ୟେଷ୍ଠ ମାସ କୁହାଯାଏ ଗ୍ରୀଷ୍ମ ବୈଶାଖ ଜ୍ୟେଷ୍ଠ ମାସରେ ପ୍ରଚଣ୍ଡ ରୌଦ୍ର ପ୍ରକାଶ ଭ ଭକ୍ତ କବି ମଧୁସୂଦନ ଲେଖିଛନ୍ତି ପ୍ରଚଣ୍ଡ ପ୍ରଚଣ୍ଡ ରୌଦ୍ର ତାପରେ ବୃକ୍ଷଲତା ପଶୁପକ୍ଷୀ ଅନେକ କଷ୍ଟ ପାଆନ୍ତି ହାଲୁକା ବସ୍ତ୍ର ପରିଧାନ ଏବଂ ଥଣ୍ଡା ପାନୀୟ ଜାତୀୟ ଜିନିଷ ଆମ ଗ୍ରୀଷ୍ମ ଋତୁରେ କରାଯାଏ ଶୀତ ବର୍ଷା ଋତୁ ବର୍ଷା ଋତୁରେ ଆଷାଢ଼ ଶ୍ରାବଣ ମାସ କୁହାଯାଏ ବର୍ଷାରେ ଆଷାଢ଼ ଶ୍ରାବଣ ମେଘ ବରସେ ଘନ ଘନ ଉକ୍ତ କବିଷ ମଧୁସୂଦନ ବର୍ଷାରେ ଆଗମନରେ ଗଛଲତା ପଶୁପକ୍ଷୀ ଆନନ୍ଦ ହୋଇଥାନ୍ତି ବର୍ଷା ଋତୁରେ ପୋ ପୁରପଲ୍ଲୀ ପରି ପୁରପଲ୍ଲୀ ସବୁଜମୟ ହୁଏ ଆକାଶ ସାତ ରଙ୍ଗର ଇନ୍ଦ୍ରଧନୁ ଦେଖିବାକୁ ମିଳେ ଏବଂ କା କଦମ୍ବ କିିଆ କେତେକୀ ଚମ୍ପା ଫୁଲ ଫୁଟି ଆଗମନ ହରଣ କରେ ଶୀତ ଋ ଶରତ ଋତୁ ଶରତ ଋତୁ ଶରତ ଋତୁ ବିଷୟରେ କ'ଣ କହିବି ଶରତ ଭାଦ୍ରବ ଭାଦ୍ରବ ଆଶ୍ଵିନ ମାସ କୁହାଯାଏ ଭାଦ୍ରବ ଆଶ୍ଵିନ ଶରତ ନିର୍ମଳଶୋଭା ଜଗତରେ ଭକ୍ତମୟ ଲେଖିଛନ୍ତି ବର୍ଷାରେ ବର୍ଷାର ଆଦ୍ରତା ଚାଲି ଯାଇ ଥିବାରୁ ଆକାଶ ନିର୍ମଳ ଧରଣୀ ଧର ଶୋଭା ଅତି ମନୋରମ ହୋଇଥାଏ ପାଚିଲା ଧାନର କିଆରୀ କିଆରୀ ଦେଖି କୃଷକ ଆନନ୍ଦିତ ହୁଏ ନଦୀ ପୁଷ୍କରିଣୀ ସୁ ସୁନ ନିର୍ମଳ ଜଳ ମିଳେ ହେମନ୍ତ ଋତୁ ହେମନ୍ତ ଋତୁରେ କାର୍ତ୍ତିକ ମାର୍ଗଶିର କୁହାଯାଏ ହିମ କାର୍ତ୍ତିକ ମାର୍ଗଶୀର ରାତିରେ ପଡ଼ଇ ଶିଶିର ଭକ୍ତକବି ମଧୁସୂଦନ ଲେଖିଛନ୍ତି ହେମନ୍ତ ଋତୁରେ ଶୀତ ଋତୁୁର ଆଗମନ ପୂର୍ବ ଋତୁର ଯେଉଁଠି ରାତ୍ରିକାଳୀନ ଶିଶିର ପଡ଼େ କୃଷକମାନେ ଧାନ କାଟିଲାରେ ବ୍ୟସ୍ତ ଥାଆନ୍ତି ଦୀପାବଳିରେ କାର୍ତ୍ତିକ ପୂର୍ଣ୍ଣିମାର ଅନେକ ପର୍ବପର୍ବାଣି ଝଲସି ଉଠେ ଶୀତଋତୁ ଶୀତ ଋତୁୁର ପୌଷ ମାଘ ମାସକୁ କୁହାଯାଏ ଶୀତରେ ପୌଷ ମାଘ ମାସ ଦେହରେ ରଖ ଶୀତ ବାସ ଶୀତ ଋତୁରେ ଦିନ ଛୋଟ ରାତି ବଡ଼ ହୋଇ